ଆଜିକାଲି ଇନଷ୍ଟାଗ୍ରାମ୍ ଫେସବୁକ୍ ଇନଷ୍ଟା ଟ୍ୱିଟର୍ ୟୁଟ୍ୟୁବ୍ ସମସ୍ତେ ଚଲଉଛନ୍ତି ତାଙ୍କର ନିଜର ଆଡ଼୍ବି ବନଉଛନ୍ତି କିମ୍ବା ନିଜର ସାଟ୍ବି ଅଛି ତାଙ୍କର ଚ୍ୟାନେଲ୍ ମିଶା ଖୋଲିଛନ୍ତି ସେ ହିସାବରେ ସମସ୍ତେ ରିଲ୍ ଫିଲ୍ ବନଉଛନ୍ତି ସିରିଏଲ୍ ମଧ୍ୟ ଆଜିକାଲି ଦେଖୁଛନ୍ତି ଆପଣମାନେ ସେଇଟା ତାଙ୍କର ନୂଆ ଯେଉଁ ବନଉଛନ୍ତି ଆହୁରି ଆଲବମ୍ ସଂଯକ କରୁଛନ୍ତି ଏସବୁ ଭାବେ ଇଣ୍ଟରନେଟ୍ ଦ୍ୱାରା ଚାଲିଛି ଆଉ ଯାହାଙ୍କ ଭଲ ତାଙ୍କେ ରୋଲ୍ କରିପାରୁଛନ୍ତି ସେ ୟୁଟ୍ୟୁବ୍ ଚ୍ୟାନେଲ୍ରୁ ତାଙ୍କୁ ପଇସାବି ମିଳୁଛନ୍ତି ବିଶେଷ କରି ତାଙ୍କର ସବସ୍କ୍ରାଇବ୍ ଫଲୋଅର୍ସ୍ ଅଧିକା ଥିବା ଦରକାର ନହେଲେ ହବନି ସେଇ ହିସାବରେ ଆଜିର ଯୁବକରଣ ମଧ୍ୟ ଚାହୁଁଛନ୍ତି ଯେ ଆମେ କିଛି ନୂଆ ବନିକି ଇଣ୍ଟରନେଟ୍ରେ ପୋଷ୍ଟ୍ କରିବି ସେ ପୋଷ୍ଟ୍ରେ ଯଦି ଲାଇକ୍ ସବସ୍କ୍ରାଇବ୍ ଅଧିକା ଆସିବ ୱାନ୍ କେ ଟୁ କେ ୱାନ୍ ମିଲଅନ୍ ଯଦି ତାଙ୍କର ସବସ୍କ୍ରାଇବ୍ ଥିବ ଫଲୋଅର୍ସ୍ ଥିବ

ହେଲେ ତାଙ୍କୁ ମଧ୍ୟ ପଇସା ଆସିବ ସେରେ ସମସ୍ତେ ଚାହୁଁଚଛନ୍ତି ସେ ଛୋଟ ଛୋଟ ଭିଡ଼ିଓ ବନେଇକି ଆଗକୁ ବଢ଼ିବାକୁ ସେମାନେ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯିବାକୁ ଚାହୁଁଛନ୍ତି ହିରୋ ହିରୋଇନ୍ ହେବାକୁ ଚାହୁଁଛନ୍ତି ଆଜିର ଯୁବକ ଯୁବତୀମାନେେ ସମସ୍ତେ ସେ ବିଷୟରେ ଏବେ ଗୋଟେ ସେଇଟା ଗୋଟେ ମଦ ଜିନିଷ ଯେହେତୁ ଗୀତ ଯେଉଁଟା ଲୋକମାନଙ୍କର ମନକୁ ଆନନ୍ଦ ଆନନ୍ଦିତ କରିଥାଏ ସେ ଗୀତରେ ରିଲ୍ ବନେଇକି ସେଇଟା ଇଣ୍ଟରନେଟ୍ରେ ପୋଷ୍ଟ୍ କଲେ ତାଙ୍କର ଫଲୋର୍ସ ଥିବ ଫଲୋଇଂ ଥିବ ସେମାନେ ସମସ୍ତେ ଦେଖିବେ ଆଉ ତାଙ୍କର ତାଙ୍କୁ ଯଦି ସେ ଭିଡ଼ିଓ ଭଲ ଲାଗିଲା ହେଲେ ତାଙ୍କେ ଲାଇକ୍ ମଧ୍ୟ କରିବ ଫଲୋ ମଧ୍ୟ କରିବ ଆଉ ଯଦି ସେଇଟା ବାହାରେ କି ତାଙ୍କ ଜଣାଶୁଣ ଭିତରେ ତ ଆଉ ବେଶୀ ଲୋକ ଥିବେ ନାହିଁଁ ବାହାର ଲୋକମାନେ ଯଦି ତା ଭିଡ଼ିଓକୁ ଭଲ ପାଇବେ ପସନ୍ଦ କରିବେ ଲାଇକ୍ କରିବେ ହେଲେ ସେ ଆଗକୁ ବଢ଼ିପାରିବ ସେଇ ହିସାବରେ ଭଲ ଭାବରେ ଭିଡ଼ିଓ ବନେଇଲେ ସେଇଟା ଲୋକମାନଙ୍କ ପାଖରେ ଭଲ ଲାଗିଲେ ସେ ଭିଡ଼ିଓରେ ଅଧିକରୁ ଅଧିକ ଲାଇକ୍ କମେଣ୍ଟସ୍ ମିଳିବ ହେଲେ ସେ ଆଗକୁ ବଢ଼ିପାରିବ ସେହିପରି ସମସ୍ତେ ରିଲ୍ ବନଉଛନ୍ତି ଆଲବମ୍ ସଙ୍ଗ୍ ମଧ୍ୟ ବନଉଛନ୍ତି ସିରିଏଲ୍ ମଧ୍ୟ କରୁଛନ୍ତି ଏମିତି କରି ଅନଲାଇନ୍ ଚେଷ୍ଟା କରିକି ଟିଭିରେ ଯିବାକୁ ଚେଷ୍ଟା କରୁଛନ୍ତି ଆଜିକାଲିର ଯୁବକମାନେ ଆଉ ଏବେ ଜବ୍ ବୋଲେ ଏଥିରେ ମଧ୍ୟ ବହୁତ ପଇସା ମଳୁଛି ସେପାଇଁ ତାର ଫ୍ରି ଟାଇମ୍ ବସିଥିବ ଆଉ ଗୋଟେ ଜେଗାକୁ ଗଲି ବୁଲିବାକୁ ସେ ଜାଗାର ଆରେଜମେଣ୍ଟ୍ ଭଲ ଅଛି ଜାଗା ଭଲ ଅଛି ସେଇଠି ଫଟୋ ମଟୋ କାଢ଼ିକି ଛାଡ଼ିବ ପୋଷ୍ଟ୍ କରିବ ସେଥିରେ ମଧ୍ୟ ଲାଇକ୍ ଆସିବ କି ଭିଡ଼ିଓ ବନେଇବ ସେ ଦୁଇ ଚାରିଜଣ ସାଙ୍ଗମାନେ ଧରି ବୁଲିବାକୁ ଯିବ ହେଲେ ତାଙ୍କ କହିବ ମୋର ଗୋଟେ ଭିଡ଼ିଓ ବନା ସେ ତାଙ୍କଠୁ ତାଙ୍କର ଭିଡ଼ିଓ ବନେଇକି ଯାହାର ଯାର ଆଡ଼୍ରେସ ସେଣ୍ଡ୍ କରିବ ଏମିତି ଲାଇକ୍ ମିଳୁଛି ଆଉ ମୋର ଏତିକି କହିବା ଯେ ଆଜିକାଲି ଅନଲାଇନ୍ ମାଧ୍ୟମରେ ସମସ୍ତେ ଟି ଭି ସିରିଏଲ୍ରେ ଯିବାକୁ ଚେଷ୍ଟା କରିଛନ୍ତି